ଟ୍ରେଡ଼ମିଲ୍ର ଅର୍ଥ ହେଉଛି ଯେମିତିକି ଏକ୍ସର୍ସାଇଜ୍ ଆମେ ସବୁଦିନ ଖାଲି ପାଦରେ ଦୌଡ଼ିବାକୁ ଯାଉ ଆଉ ଖାଲି ପାଦରେ ମଧ୍ୟ ଦୌଡ଼ିଥାଉ ମାଟିରେ ମଧ୍ୟ ଆମେ ଚପଲ ନ ମାଡ଼ିକି ବି ଦୌଡ଼ିଥାଉ ସେଇଟାକୁ ଟ୍ରେଡ଼ ମିଲ୍ ବୋଲି କୁହାଯାଇଛି ଆମେ ସବୁଦିନ ସକାଳୁ ଉଠି ଦୌଡ଼ି ଯାଉ ଏକ୍ସର୍ସାଇଜ୍ କରୁ ଓ ଆମ ଦେହ ପାଇଁ ସୁସ୍ଥ ରହିବା ପାଇଁ ଆମେ କିଛି ବି କରିପାରୁ ଏମିତି ସବୁଦିନ ଆମେ ଟ୍ରେଡ଼ ମିଲ୍ ଏକ୍ସର୍ସାଇଜ୍ କରିଥାଉ ସେଇଥିରେ ମଧ୍ୟ ଆମେ ବହୁତ ହେଲ୍ଦି ୱେଲ୍ଦି ରହିଥାଉ ସେମିତିକି ଆମେ ସବୁ ସମୟରେ ଦୌଡ଼ିବା ଉଚିତ ଖାଲି ପାଦରେ ଦୌଡ଼ିଲେ ସେଟା ମଧ୍ୟ ଆମକୁ ସବୁବେଳେ ଭଲ ଆକାରର ମିିଳିବ ସେମିତି ଆମେ ବହୁତ ଭଲରେ ରହିବ ସୁସ୍ଥ ରହିବ ସବୁବେଳେ ଆଗେ ଖାଲି ପାଦରେ ଦୌଡ଼ିଲେ ଆମକୁ ବହୁତ ଶକ୍ତି ଶାଳୀ ରହିବ ଆମକୁ ବହୁତ ସୃଷ୍ଟି ସାର ରହିବ ଆମ ଦେହ ବହୁତ ଭଲ ରହିବ ଆମେ ସବୁଦିନ ଖାଲି ପାଦରେ ଦୌଡ଼ି ଆଉ ସବୁଦିନ ଯୋଗ ବି କରୁ ଆମେ ସବୁଦିନ ସକାଳୁ ମଧ୍ୟ ଉଠିକି ଦୌଡ଼ି ଆମ ଭଲ ଚିନ୍ତା କରିଥାଉ ଆମକୁ ବହୁତ ଭଲ ଲାଗିଥାଏ ଆମେ ସବୁବେଳେ ଆମ ଦେହ ପାଇଁ ଆମେ କିଛି ବି କରିପାରୁ ସେମିତିକି ଆମେ ବହୁତ ସକାଳୁ ଉଠିଲେ ଆମ ଘରରୁ ଆମେ ପ୍ରତିଦିନ କୋଡ଼ିଏ ପନ୍ଦର ମିଟର ଯାଏ ଦୌଡ଼ିଥାଉ ସେମିତି ଆମକୁ ଆମ ଦେହ ପାଇଁ ସୁସ୍ଥ ରହିବ ସେଥିପାଇଁ ଆମେ ବହୁତ ଭଲରେ ରହୁ ଓ ଆମକୁ ବହୁତ ଭଲ ଲାଗିଥାଏ ସେଇଦିନ ଆମେ ଚପଲ ନ ମାଡ଼ିକି ଖାଲି ପାଦରେ ଦୌଡ଼ିଥାଉ ଆମକୁ ବହୁତ ହେଲ୍ଦି ଲାଗିଥାଏ ଆମେ ବହୁତ ଭଲ ଭାବରେ ରହୁଥାଉ ଆମ ଗୋଡ଼କୁ ମଧ୍ୟ ଭଲ ରହିଥାଏ ଯେମିତିି ଗୋଡ଼ ମଧ୍ୟ କାହା ଛୋଟା ଛୁଟି ହୁଏ ନାହିଁ ବହୁତ ଛାଟ୍ ପାଟ୍ ଲାଗିଥାଏ ବହୁତ ଭଲ ଲାଗିଥାଏ